ଆଜ୍ଞା କୁହନ୍ତୁ କ'ଣ ହେଉଛି କ'ଣ ଆପଣଙ୍କର କେଉଁଠି କରିଥିଲେ ଆଗରୁ ଆପଣ କେଉଁ ମେଡ଼ିକାଲ୍ରେ କରିଥିଲେ କ'ଣ ଆଉ ଥରେ ଦେଖିଲା କ'ଣ ଆଉ ଗୋଟେ ଷ୍ଟୋନ୍ ଦେଖାଉଛି ନା କ'ଣ ଅଲ୍ଟ୍ରାସାଉଣ୍ଡ୍ ରିପୋର୍ଟ୍ଟା ଆପଣଙ୍କ ପାଖରେ ଅଛି ସେଇଟାକୁ ମୋତେ ଆପଣ ଟିକିଏ ପଠାଇବେ ଏବେ ଏବେ ଅଲ୍ଟ୍ରାସାଉଣ୍ଡ୍ କରିଥିଲେ ଆଉ ଥରେ ଏବେ ସଲ୍ୟୁସନ୍ ଆମ ସନ୍ତୋଷ ସାର୍ଙ୍କ ପାଖରେ କରିଥିବେ ବୋଧେ ଅପରେସନ୍ଟା ସନ୍ତୋଷ୍ ସାର୍ଙ୍କ ପାଖରେ ବୋଧେ ଅପରେସନ୍ କରିଥିବେ ଆମ ଗଭର୍ଣ୍ଣମେଣ୍ଟ୍ ମେଡ଼ିକାଲ୍ ଆପଣଙ୍କ ପ୍ରାୟ ଆପଣ ଜାଣିନାହାନ୍ତି ମେଡ଼ିକାଲ୍ ବିଷୟରେ ଆପଣ ଯାହା ହେଲେ ବି ଜାଣିଥିବେ ନା ଯେହେତୁ ଆପଣ କହିଲେ ଦୁଇଟା ମେଡ଼ିକାଲ୍ରେ କରିଛି ଆମ ବିଷୟରେ ଜାଣିଥିବେ ଆପଣ ଏପଟେ ସବୁଠୁ ଭଲ ସର୍ଭିସ୍ ଆମେ ହିଁ ଦେଉ କମ୍ ଦାମ୍ରେ ବି ସବୁ ପ୍ରକାର ଟ୍ରିଟ୍ମେଣ୍ଟ୍ ଆମେ ଦେଉ ଲୋକମାନଙ୍କ ପାଇଁ ସେଥିପାଇଁ ଆମର କେତେବେଳେ ବି ଆମର ମାନେ ଆପଣ ଯେତେବେଳେ ଦେଖିବେ ଆପଣ ଛଅଟାରୁ ଆସି ଦେଖିଲାବେଳୁ ଦଶ ପନ୍ଦର ଜଣ ଲାଇନ୍ରେ ଠିଆ ହୋଇଥିବେ ଆପଣ ଯଦି ବି ବିଜୁ ବିଜୁସ୍ୱାସ୍ଥ୍ୟ କାର୍ଡ଼୍ ଆପଣଙ୍କର ଅଛି ଆଉ ସେତିକି ଯଦି ଅଛି ସେଇଟା ବି ଆପଣଙ୍କର ସୁବିଧାରେ ହୋଇଯିବ ଆହୁରି କମ୍ରେ ହୋଇଯିବ ଓ ହୋ ଆପଣ ଏଇଠି ଏଇଠି ଯଦିଓ ଏଇଠୁ ଆପଣ କିଛି ଅସୁବିଧା ନାହିଁ ଖାଲି ଆଣ୍ଟିବାୟୋଟିକ୍ ଆଉ ଇଏ କରିବେ ଆଉ ଆପଣ ତ କହୁଛନ୍ତି ପରେ ଆଣ୍ଟିବାୟୋଟିକ୍ ଖାଇଦେବେ ହୋଇଯିବ ଆଉ ଏଇ ଆମର ଏଇଠି ସବୁ ମିଳେ ଆମର ଏଇଠି ସବୁ ଅଛି ଆପଣ ବ୍ୟସ୍ତ ହୁଅନ୍ତୁନି ହଁ ହଁ ହଁ ଡକ୍ଟର୍ ଆପଣ ଦେଖୁନାହାନ୍ତି ଆପଣ ବିଶ୍ୱାଳ ସାର୍ ଆପଣଙ୍କର ଇଏ କରିବେ ଅପରେସନ୍ କରିବେ ଆଉ ଭଲ ଡକ୍ଟର୍ ଅଛନ୍ତି ବାହାରୁ ଆସୁଛନ୍ତି ଡକ୍ଟର୍ କ'ଣ କହୁଛନ୍ତି ହଁ ହଁ ସେଇଟା ଷାଠିଏ ପର୍ସେଣ୍ଟ୍ ଆପଣଙ୍କର ଯାହାବି ରହୁଛି ଷାଠିଏ ପର୍ସେଣ୍ଟ୍ ତା'ର କ୍ୟାଶ୍ କଟାଯିବ ମ୍ୟାଡ଼ାମ୍ ମ୍ୟାଡ଼ାମ୍ ଦେଖନ୍ତୁ ଏତେ ଆଉ ଆପଣ ଫାସିଲିଟି ଅଛି ଆଉ ଏତେ ଆଉ କେଉଁଠି ବି ଆଉ ଏତେ ନବେ ପର୍ସେଣ୍ଟ୍ ଏତେ ଆଉ କଟା ହେଉନଥିବ ଆପଣଙ୍କୁ ଅଧିକା ଅଧିକା କହିଦେଇକି ଆପଣଙ୍କୁ ସେହି ଅନୁସାରେ ବୋଧେ ପଇସାଟା ଅଧିକା କରି କହିକି ଆପଣଙ୍କୁ କରୁଛନ୍ତି ନହେଲେ ନାହିଁ ଆମେ ଏତେ କୁଆଡ଼େ ବିଜୁସ୍ୱାସ୍ଥ୍ୟ କାର୍ଡ଼୍ରେ ଏତେ କେଉଁଠୁ କାଟି ହେବ ଯେତିକ ତ ମ୍ୟାଡ଼ାମ୍ କଟାହେଲାଣି ଆଉ କେତେ କ'ଣ ଇଏ କରି କାଟିହେବ ନା ନା ଆପଣ ଆପଣ ଯେଉଁ ଅଲ୍ଟ୍ରାସାଉଣ୍ଡ୍ଟା କରିଛନ୍ତି ତ ଆପଣ ସେ ଅଲ୍ଟ୍ରାସାଉଣ୍ଡ୍ ରିପୋର୍ଟ୍ଟା ଆଣନ୍ତୁ ଯଦି ଦେଖିବା ଅଲ୍ଟ୍ରାସାଉଣ୍ଡ୍ଟା ଠିକ୍ ଠାକ୍ ହୋଇଛି ତ ନହେଲେ ନାଇଁ ଏଠି ଆପଣ ଆଉ ଥରେ ଅଲ୍ଟ୍ରାସାଉଣ୍ଡ୍ କରିଦେବେ କାହିଁକିନା ଡାଉଟ୍ ଆପଣଙ୍କ ମନରେ ବି ଥିବ ଆମ ମନରେ ଥିବ ନା ହଁ ସେଇଥିପାଇଁ କହିଲି ବା ଆପଣ ଆସନ୍ତୁ ଅଲ୍ଟ୍ରାସାଉଣ୍ଡ୍ଟା ଆଗ ଦେଖିବା ଯଦି ଡାଉଟ୍ ରହିଲା ତା'ହେଲେ ଆଉ ଥରେ କରିଦେବା ଆଉ ଆପଣ କାଲି ଆସନ୍ତୁ ଆପଣ ବାରଟାରେ ଆସନ୍ତୁ ମୁଁ ଅଛି